ମୋର୍ ପ୍ରିୟ ଲେଖକ ଅଛନ୍ ବହୁତ୍ଟେ ଏନ୍ତାକି ରୋବର୍ଟ୍ ଫ୍ରଷ୍ଟ୍ ହେଇଗଲେ ସେକ୍ସପିଅର୍ ହେଇଗଲେ ଇଟା ହଉଚନ୍ ଇତିହାସ୍ର ଯୁଡ଼େ ବହୁତ୍ ବଡ଼୍ ପଏଟ୍ ଇଣ୍ଟର୍ନେସ୍ନାଲ୍ ପଏଟ୍ ଯେନ୍ମାନ୍ଙ୍କର୍ ମୁଇଁ ବହୁତ୍ଟେ ପଏମ୍ ଆଉ ରାଇଟିଙ୍ଗ୍ସ ଦେଖ୍ସିଁ ଶୁନ୍ସିଁ ଆଉ ଶିଖ୍ସିଁ ଲାଇଫ୍ର ବହୁତ୍ କିଛି ଭେଲୁଏବଲ୍ କଥା ସେମାନେ ଶିଖେଇ ଯାଇଚନ୍ ଶିଖେଇକି ଇ ଦୁନିଆରୁ ଯାଇଚନ୍ ଯେନ୍ଟାକି ଏବେ ପୁରା ୱାର୍ଲ୍ଡକେ ଇନଫ୍ଲୁଏନ୍ସ କର୍ସି ଆଉ ସେମାନଙ୍କର୍ ତାଙ୍କର୍ ଜୀବନ୍ଯାପନ୍ଟା ତାଙ୍କର୍ ଲାଇଫ୍କେ ସୁଧାରିକି ରଖିଛେ ଆଉ ତାଙ୍କର୍ ରାଇଟିଙ୍ଗ୍ସରେ ଯେନ୍ ମେଜିକ୍ଟା ଅଛେ ସେଟା ଆମର୍ମାନ୍ଙ୍କର୍ ଜୀବନ୍ରେ ଇଫ୍ୟାକ୍ଟ ପକଉଚେ ଆଉ ସେ ମେଜିକ୍ଟା ଆମର୍ ଲାଇଫମାନ୍ଙ୍କୁ ଚେଞ୍ଜ୍ କରୁଚେ ଆଉ ସେ ଜିନିଷ୍ଟା ଆମେ ଚାହୁଁଚୁଁ ବି ଚେଞ୍ଜ୍ ହଉ ସବକର୍ ଭଲ୍ ଲାଗି ହିଁ ସେମାନେ ରାଇଟିଙ୍ଗ୍ସ ଲେଖିଛନ୍ ଦୁଃଖ ସୁଖ ଆଉ ହାର୍ଡ଼ ଟ୍ରୁଥ୍ ବାରେରେ ସେମାନେ ସବୁ ରାଇଟିଙ୍ଗ୍ସ ତାଙ୍କର୍ ଲେଖିିଛନ୍ ଆଉ ଇ ଜିନିଷ୍ଟା ବହୁତ୍ ଇମ୍ପୋର୍ଟେଣ୍ଟ୍ ଜାନ୍ବାର୍ ଯେ ସେମାନଙ୍କର୍ ରାଇଟିଂଟା ତାଙ୍କର୍ ଲାଗି ହିଁ ନାଇଁଥାଏ ସେମାନେ ଗୁଟେ ମୁନୁଷକେ ତାଙ୍କର୍ ରାସ୍ତା ଦେଖାବାର୍ ତାଙ୍କର୍ ରାଇଟିଂଟା ଥିଲା ଆଉ ମୁଇଁ ଗୁଟେ କବିର ନିଜର୍ ଲାଗି ସେ କାଣା କରିଛେ ନାହିଁ ସେ ଗୁଟେ ମୁନୁଷ ଉପ୍ରେ କି କେହେନି ଜୀବ ଉପ୍ରେ କିଛି ବି ଗୁଟେ କାଣା ଇନଫ୍ଲୁଏନ୍ସ କରିପାରୁଚେ ତ ସେ ଇ ୱାର୍ଲ୍ଡ ବିଷୟରେ କାଣା ଇନଫ୍ଲୁଏନ୍ସ କରିପାରୁଚେ ୱାର୍ଲ୍ଡର ହର୍ ଜିନିଷ ବାରେରେ ସେଟା ଜିନ୍ଦା ହଉ କି ନନ୍ଲିଭିଙ୍ଗ୍ ହଉ ଜୀବ ହଉ ବା ନ ଜୀବ ହଉ ସେ ତାର୍ ଉପ୍ରେ କାଣା କହିପାରୁଚେ ସେଟା ତାର୍ ଇମ୍ପୋର୍ଟେନ୍ସ ଦେଖିପାରୁଚେ ଯାହାର୍ ଦୁନିଆରେ ଭ୍ୟାଲ୍ୟୁ ନାଇଁନ ତାର୍ ଇମ୍ପୋର୍ଟେନ୍ସ ଦେଖିପାରୁଚେ